ଆମର ଓଡ଼ିଶାରେ ଅଧିକ ପ୍ରକାର ସାଂସ୍କୃତିକ ମୂଲ୍ୟବୋଧ ଏବଂ ଅନେକ ପ୍ରକାର ବିଶ୍ୱାସ ଥାଏ ଓଡ଼ିଶାରେ ବାର ମାସରେ ତେର ପର୍ବରେ ପର୍ବପର୍ବାଣି ପାଳନ କରାଯାଏ ଓ ଓଡ଼ିଶାରେ ଯେଉଁ ଆନନ୍ଦ ଥାଏ ନା ଭାରିି ବଢ଼ିଆ ସାଂସ୍କୃତିକରେ ସଂସ୍କୃତିରେ ଅନେକ ପ୍ରକାର ପିଲାମାନେ ବହୁତ ଅଭିନୟ ବା ଯାହା ବିି ମଧ୍ୟ କରିଥାନ୍ତି ଏବଂ ଓଡ଼ିଶାରେ ଯେଉଁ ନାରୀ ବା ପୁରୁଷମାନଙ୍କର ଯେଉଁ ଦୃଢ଼ ବିଶ୍ୱାସ ଥାଏ ସେଥିରେ ଆଉ କେଉଁମାନଙ୍କର ନଥାଏ ସେମାନଙ୍କର ଖାଦ୍ୟ ପୋଷାକ ବା ଚାଲିଚଳଣ ଅଲଗା ବାହାର ଦେଶମାନଙ୍କର ସେମାନଙ୍କର ଲୋକମାନଙ୍କର ଚାଲିଚଳଣ ବ୍ୟବହାର ବା ଅନ୍ୟ ପ୍ରକାର ମଧ୍ୟ କୌଣସି ପ୍ରକାର ମଧ୍ୟ ସେମାନେ ଭିନ୍ନ ଓଡ଼ିଶାର ବ୍ୟତୀତ ଆମେ ଯେଉଁଠି ଲୋକମାନେ ଯାଆନ୍ତି ମଧ୍ୟ କାମ କରିବାକୁ ବା ଚାକିରୀ କରିବାକୁ ମଧ୍ୟ ଯାଆନ୍ତି ଓଡ଼ିଶାରେ ଖାଦ୍ୟ ବାର ଦେଖି ବା ପର୍ବପର୍ବାଣି ଦେଖି ଖାଇଥାନ୍ତି କେଉଁଥିରେ ଆମିଷ କେଉଁ କେଉଁଥିରେ ନିରାମିଷ ଏମିତି ସେଥିରେ ରାଜା ବା ମନ୍ତ୍ରୀ ଏମିତି କେତେ ପ୍ରକାର ମଧ୍ୟ ଥାଆନ୍ତି କିନ୍ତୁ ଏବେ ନାହାନ୍ତି ଆତିଥ୍ୟ ଅତିଥିମାନଙ୍କୁ ଆମ ଓଡ଼ିଶାରେ ଏତେ ଭାବରେ ମାନେ ସେବା କରନ୍ତି ସେମାନଙ୍କର ମାନେ ଅନ୍ୟ କୌଣସି ଦେଶରେ ଏମିତି କରନ୍ତି ନାହିଁ ଓଡ଼ିଶାକୁ ଆମର ବିଶ୍ୱାସ ଓ ଭାବନା ଅଧିକ ଥାଏ ଆମେ ସେଥିରେ ଅନେକ ପ୍ରକାର ଯେଉଁ କାମ ଭାବିବା ସେହି କାମ ଆମେ କରିପାରିବା ଏଥିରେ ଲୋକମାନେ ଅନେକ ପ୍ରକାର ସାହାଯ୍ୟ ଓ ସୁବିଧା ମଧ୍ୟ ପାଉଛନ୍ତି